ହଁ ମୁଁ ମାଛ ଧରିବା ଶିଖିଛି ମାଛ ମୁଁ ମଧ୍ୟ ଧରେ ଆଉ ମାଛ ଆମର ଯେହେତୁ କେଉଟ ଜାତି ଆମର ମାଛ ଧରିବା ହେଉଛି ଆମର ପେଶା ମାଛ ଧରିଲେ ଆମେ ଆମର ଜୀବିକା ଅର୍ଜନ କରିବୁ ମାଛ ନ ଧରିଲେ ଆମ ହାତରେ ପଇସା ଆମେ ପଇସାଟିଏ ପାଇବୁ ନାହିଁ ଖର୍ଚ୍ଚ କରିବା ପାଇଁ କି କିମ୍ୱା ଘର ଚଳାଇବା ପାଇଁ ତେଣୁ ମାଛ ଆମେ ଧରୁ ଆଉ ମାଛ ଧରିବା ଆମ ହେଉଛି ଆମ ବାପାମାନେ ମାଛ ଧରୁଥିଲେ ଆମ ଜେଜେବାପା ମାନେ ମାଛ ଧରୁଥିଲେ ଆଉ ଆମେ ମଧ୍ୟ ତାଙ୍କ ସହିତ ଯାଇ ପିଲା ଦିନରୁ ମାଛ ଧରିବା ଶିଖିଛୁ ଆଉ ଆଜି ବି ମାଛ ଆମେ ଧରୁଛୁ କାରଣ ଆମେ ଯଦି ମାଛ ନ ଧରିବା ଆମେ ଚଳି ପାରିବୁ ନାହିଁ ତେଣୁ ଆମେ ବି ମାଛ ଧରୁଛୁ ଆଉ ମାଛ ଧରିବା ଆମେ ବିଭିନ୍ନ ପ୍ରକାର ଉପାୟରେ ମାଛ ଧରୁ ଯେଉଁଟା କି ଅନ୍ଧୁଲି ପକାଉ ନ ହେଲେ ଫିଙ୍ଗା ଜାଲ ଫାସି ଜାଲ ଆଉ ନାଠି ପକାଇବା ଏସବୁ ଆମେ ଆମ ପୂର୍ବପୁରୁଷମାନଙ୍କଠୁ କିମ୍ୱା ଆମ ବୟସ୍କ ଲୋକମାନଙ୍କଠୁ ଆମେ ଶିଖିଛୁ ଆମ ବାପାମାନେ ଶିଖି ଥିଲେ ଆମ ଜେଜେବାପାମାନେ ଶିଖି ଥିଲେ ତାଙ୍କଠାରୁ ଆମେ ମଧ୍ୟ ଶିଖିଛୁ ଏଇ ସବୁ କୌଶଳରେ ମାଛ ଧରିବା ଆଜିକାଲି ତ ବୈଜ୍ଞାନିକ ଯୁଗ ହେଲାଣି ବୈଜ୍ଞାନିକ ଯୁଗରେ ସବୁ ହଁ ଆଜିକାଲି ସେ ସବୁ ଅନ୍ଧୁଲି ଫିଙ୍ଗା ଜାଲ ଏ ସବୁ ଫାସି ଜାଲ ଏ ସବୁ ଆଉ ବ୍ୟବହାର କରୁ ନାହାନ୍ତି ଯେ ଯେଉଁମାନେ ନଦୀଫଦିରେ ମାଛ ଛାଡ଼ୁଛନ୍ତି କିମ୍ବା ସମୁଦ୍ରରୁ ମାଛ ଧରୁଛନ୍ତି ଟ୍ରଲର୍ ସାହାଯ୍ୟରେ କିମ୍ବା ନୌକା ସାହାଯ୍ୟରେ ମାଛ ଧରୁଛନ୍ତି ଆମେ ତ ଏ ଗଡ଼ିଆ ପୋଖରୀ ମାନଙ୍କରେ କିମ୍ୱା ଏ ପାଟମାନଙ୍କରେ ସେ ସବୁ ହିସାବରେ ମାଛ ଧରି ପାରିବୁନୁ ଆମେ ଏଇ ଧରା ଧରୁ କେଉଁଥିରେ ନା ଅନ୍ଧୁଲି ବସା ହଉ କିମ୍ବା ଫିଙ୍ଗା ଜାଲ ପକାଉ ଫାସ ଜାଲ ପକାଉ ପାଣି ବାହିକି ମାଛ ଧରୁ ଏସବୁ କରି ଆମେ ମାଛ ଧରୁ ଆଉ ଏସବୁ ଆମେ ଶିଖିଛୁ ଆମ ବୟସ୍କ ଲୋକମାନଙ୍କ ଠାରୁ